ମୁଁ କଦଳୀ ଗଛ ଲଗେଇବାକୁ ବହୁତ ଭଲପାଏ କଦଳୀ ଗଛର କଦଳୀ ପୂଜାରେ ଲାଗେ ପତ୍ର ବି ପୂଜାରେ ଲାଗେ ତା'ର ଭଣ୍ଡାଟେ ପଡ଼େ ସେଟା ବି ଖାଆନ୍ତି ଭଲଲାଗେ

ବେଲ ଗଛ ଆମ୍ବଗଛ ଆମ୍ବଗଛଟେ ଲଗେଇଲେ ଆମେ ଆମ୍ବ ବି ଖାଇଲେ ପତ୍ରଟା ପୂଜାର ଲାଗିଲା ଆଉ ଏଇ ଯେଉଁ ଶାଗ ଗେଣ୍ଡୁ ଫୁଲ ପାଳଙ୍ଗ ଶାଗ

ଲେମ୍ବୁ କାଗଜା ଲେମ୍ବୁଟେ ଲଗେଇଲେ ଆମେ ସର୍ବତ୍ କରି ତାକୁ ଖାଇ ପାରୁଛୁ ଏଇସବୁ ଗଛ ମୋତେ ଲଗଇତେ ଭଲଲାଗେ ପାଳଙ୍ଗ ଶାଗ ପକେଇଲେ ବାଡ଼ିର ତାକୁ ଦୁଇଟା ଆଣିକି ଖାଉଛେ ଆମେ ଏଇ ଯୋଉ ଗଛ ପାଣିଦେବା ତା ମୂଳରେ ଟିକେ ସାର ଦେବା ତାକୁ ଟିକେ ଏଇ ଯୋଉ କୋଡ଼ିରେ କୋଡ଼ିଦେନେ ମାଟିଟା ତା ମୂଳଟା ତା ଢ଼ିଲା ହେଇଗଲା ପରେ ପାଣିଟା ଦେଲାପରେ ଗଛଟା ପୁରା ମାନେ ଭଲ ଦେଖିଆକୁ ହୃଷ୍ଟପୃଷ୍ଟ ଦେଖାଯାଏ ଆଉ ପପିତା ଗଛ ଏଇସବୁ ଗଛ ଆଉ ଲଗେଇଲେ ପପିତାଟେ ଖାଇଲ ଆଉ ଏଇ ଯୋଉଁ ବେଲଗଛ ବେଲ ପୂଜାରେ ହେଲା ବେଲ ପତ୍ରଟା ବି ଆମେ ପୂଜା କଲୁ ଆଉ ହେଲା ଏଇ ଆମର ଏଇ ଯେଉଁ ଗେଣ୍ଡୁ ମାଳତୀ ଫୁଲ ଗଛଟା ଲତା ଲଗେଇଦେଲେ ଫୁଲ ଫୁଟିଲା ଭଲ ଲାଗିବ